ଓଜନ କମାଇବା ପାଇଁକି ଯୋଗାସନର ନିହାତି ଆବଶ୍ୟକ ଯୋଗ କରିବା ଦ୍ୱାରା ନିଶ୍ଚିତ ଭାବେ ଓଜନ କମିବ ଧରନ୍ତୁ ପଶ୍ଚିମ ତାନାସନ ବା ଶୀର୍ଷାସନ ବିଭିନ୍ନ ପ୍ରକାର ଆସନ କରିବା ଦ୍ୱାରା କଣ ହେବ ନା ଲୋକର ଓଜନ କମି ଯାଇପାରେ ଆମ ଗାଁରେ ସେମିତି କିଛି ଉପଚାର ନାହିଁ ତଥାପି ମୁଁ ଚେଷ୍ଟା କରେ ଏ ଅନ୍ୟମାନଙ୍କୁ କହେ ଯେ ତୁମେ ମାନେ ଏ ମୋଟା ହୋଇଗଲାଣି ତେଣୁ ତୁମେ ଏ ଟିକେ ଯୋଗା ଯୋଗ କର